ମୁଁ ଆମ ବଗିଚାରେ ବା ଆମ ପଡ଼ିଆରେ ବହୁ ବିଭିନ୍ନ ପ୍ରକାର ବା ଆମେ ବିଭିନ୍ନ ପ୍ରକାର ଚାଷ କରିଥାଉ ଓ ଆମ ମୁଁ ମୁଁ ଆମ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲଗାଇଅଛି ଯେପରିକି ଆମ୍ବ ଗଛ ଆମ୍ବ ଗଛ ପଣସ ଗଛ ପିଜୁଳି ଚିନାବାଦାମ ଚିନାବାଦାମ ଭଳି ଗଛ ଲଗାଇ ରଖିଛି ଓ ଏବଂ ଆମ ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଯେପରିକି ଗୋଲାପ ଫୁଲ ଚମ୍ପା ବିଭିନ୍ନ ପ୍ରକାର ଫୁଲର ମୁଁ ଲଗାଇ ରଖାହୋଇଛି ଏହାଦ୍ୱାରା ଆମ ବଗିଚାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଉଛି ଓ ଫଳ ଆମ ମୁଁ ଆମ ପଦର ବା ଖଳାରେ ବିଭିନ୍ନ ପ୍ରକାର ପନିପରିବା ଚାଷ ଫଳ ଚାଷ କରିଥାଉ ଓ ଆମ ବଗିଚା ଆମେ ଅଧିକାଂଶ ସମୟ ମୁଁ ଏଟା ଫୁଲକୋବି ପତ୍ରକୋବି ଭେଣ୍ଡି ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାଉ ଏହାଦ୍ୱାରା ସେହି ପନିପରିବା ଚାଷ କରିବାରୁ ଆମକୁ ବହୁତ ପ୍ରକାର ଲାଭ ବି ମଧ୍ୟ ହୋଇଥାଏ ଓ ଓ ସେୟାକୁ ନେଇ ଆମେ ବଜାର ବିକ୍ରି କରି ଅଧିକ ପଇସା ମଧ୍ୟ କମାଇଥାଉ ଫୁଲ ଗୁଡ଼ିକ ଫୁଲ ଫୁଲ ଚାଷ କରିବା ଦ୍ୱାରା ଫୁଲ ଫୁଲ ଗୁଡ଼ିକ ମଧ୍ୟ ନେଇ ବିକିବା ଦ୍ୱାରା ଆମର ଆମ ବହୁତ ଲାଭ ହୋଇଥାଏ ଓ ବିଭିନ୍ନ ପ୍ରକାର ଗଛ ଗଛ ଲଗାଇ ଆମେ ତାହା କାଠ ବିକ୍ରି କରିବା ଦ୍ୱାରା ଆମକୁ ବହୁତ ପ୍ରକାର ଲାଭ ମଧ୍ୟ ବିଭିନ୍ନ ପଟ୍ଟା କାଠ ଗଛ ବିଭିନ୍ନ ଗଛ ମଧ୍ୟରେ ଗଛକୁ କାଟି ନେଇ ପଟ୍ଟା ପଟ୍ଟା ବନିଥାନ୍ତି ଏଣୁ ବିଭିନ୍ନ ପ୍ରକାର ପଟ୍ଟା ମଧ୍ୟ ହୋଇଥାଏ କାଠ ଦ୍ୱାରା ଓ ଫଳ ଆମ ଆମ ବଗିଚାରେ ଲଗାଇଥିବା ଆମ୍ବ ଗଛ ବର ଆମ୍ବ ଗଛ ଭଳି ବିଭିନ୍ନ ପ୍ରକାର ଫଳ ଗଛ ମଧ୍ୟ ଲଗାଇଥାଉ ତାହାକୁ ସେଇ ଗଛରେ ଫଳ ଆସିବା ଦ୍ୱାରା ଆମେ ସେଇ ଗଛକୁ ନେଇ ଏ ଗଛର ଫଳ ଗୁଡ଼ିକୁ ନେଇ ଆମେ ବଜାରରେ ବିକ୍ରି କରି ମଧ୍ୟ ବହୁ ବହୁ ମୂଲ୍ୟ ଉପାଦନ କରିଥାଉ